ଆଜ୍ଞା ଉବେରରୁ କହୁଛନ୍ତି ମୁଁ ଆଜ୍ଞା ଟିକେ ଯିବାର ଅଛି ଗୋଟେ ଜାଗାକୁ ଆପଣଙ୍କର ଗାଡ଼ି ହେଇପାରିବେ କି ଆଭେଲେବୁଲ ଆଜ୍ଞା କୌଣସି ଗୋଟେ ଗାଡ଼ି ହେଲେ ବି ହେଇଯିବ ଅଟୋ କିମ୍ବା କାର୍ ଯାହା ବି ହେଲେ ହେଇପାରିବ ଆପଣ କାଇଣ୍ଡଲି ହଁ ଆଡ଼୍ରେସ୍ ମୁଁ ଆପଣଙ୍କୁ ସେଣ୍ଡ କରିଦେବି ଆପଣଙ୍କୁ ଆଡ଼୍ରେସ୍ ସେଣ୍ଡ କରିଦେବି ଆପଣ ମୋତେ ଯଦିବା ଗାଡ଼ି ପଠେଇଦେବେ ଟିକେ ଭଲ ହବ ଏବଂ ଡ୍ରାଇଭର ଟିକେ ଖୁବ ଶୀଘ୍ର ପହଞ୍ଚିବ କି ନାହିଁ ତାକୁ ଟିକେ ପଚାରନ୍ତୁ କାହିଁକିନା ଡ୍ରାଇଭର ଆମର ବ୍ୟସ୍ତ ଥିବ ଯଦି ସେ ଆଉ ଗୋଟେ ଯାଇଥିବେ ଆପଣ ମୋତେ କାଇଣ୍ଡଲି ଟିକିଏ ଭଲଭାବେ କ୍ଲିୟର ହେଇ କହିଲେ ହବ ମୁଁ ଦେଢ଼ଶହ କିଲୋମିଟର ବୋଲି ଯିବାର ଅଛି ଦେଢ଼ଶହ କିଲୋମିଟର ହେଲେ ଆପଣଙ୍କର କିଲୋମିଟରରୁ କେତେ ପଇସା ରହୁଛି ଏବଂ କେତେ ଟଙ୍କା ହେଉଛି ତାହା ମଧ୍ୟ ଟିକେ ଜଣେଇଦେବେ ଏବଂ ମୁଁ ଆପଣଙ୍କୁ ଆଡ଼୍ରେସ୍ ଏସ ଏମ ଏସ୍ କରିଦେଉଛି ଆପଣ ଏସ ଏମ ଏସ୍ ମାଧ୍ୟମରେ ଏସ ଏମ ଏସ୍ ଆଡ଼୍ରେସ୍ ଆପଣଙ୍କୁ ଲୋକେସନ୍ ପଠେଇଦେଲେ ଆପଣ ଆପଣଙ୍କ ଡ୍ରାଇଭରକୁ ସେ ସ୍ଥାନକୁ ପଠେଇ ଦିଅନ୍ତୁ ମୁଁ ଆଜ୍ଞା ସମୟ ଟିକିଏ ମୋ ହାତରେ ବହୁତ କମ୍ ଶୀଘ୍ର ପଠେଇଲେ ବହୁତ ଭଲ ହେବ ବୋଲି ଆଶା କରୁଛି ଏବଂ ଆପଣ ମୋ କଥା ରଖିବେ ଆଉ ନିଶ୍ଚିନ୍ତ ରୂପେ ଠିକ୍ ସମୟରେ ମଧ୍ୟ ଗାଡ଼ି ପହଞ୍ଚିବ ବୋଲି ଆଶା କରୁଛି ଦୟାକରି ଟିକିଏ ମୋ କଥା ରଖି ଆପଣ ଶୀଘ୍ର ଟିକିଏ ପଠାନ୍ତୁ ଆଜ୍ଞା ରହୁଛି ଆଜ୍ଞା